ଆଜ୍ଞା ଆପଣ ଫଟୋଗ୍ରାଫର୍ ଭାଇ କହୁଛନ୍ତି ତ ଆଜ୍ଞା ଆମର ଗୋଟେ ଫ୍ୟାମିଲି ଫଟୋ ଦରକାର ଥିଲା ଫୁଲ୍ ଆମର ଏଇ ଷୋହଳ ଫେବୃୟାରୀକୁ ଦରକାର ଥିଲା ନା ନା ଆମର ତ ସେଇଦିନ ହିଁ ଦରକାର ଗୋଟେ ଫ୍ୟାମିଲି ଫଟୋ ଆମର ସେଇ ଦଶଟା ଏଗାରଟା ହେଇଯିବ ହଉ ତାହାଲେ ଠିକ୍ ଅଛି ଇଭିନିଂରେ ଆସନ୍ତୁ ନା ନା ଆପଣ ଆମ ଘରକୁ ହିଁ ଆସିବାକୁ ପଡ଼ିବ ଆଜ୍ଞା ଆପଣଙ୍କୁ କେତେ ଆଜ୍ଞା ଆପଣ କେତେ ନେଉଛନ୍ତି ଗୋଟେ ଫଟୋକୁ ତାହାଲେ ଆମ ଆମ ଫଟୋ ଗୋଟେ ମାନେ ଫୁଲ୍ ଉଠିବ ତ ତାର କ୍ଲାରିଟିଟା ବି ଟିକିଏ ଭଲ ଦରକାର ଆଜ୍ଞା ତାହାଲେ

ଆଜ୍ଞା ଆପଣ ଫଟୋ ମାନେ କ୍ୟାମେରାଟା ଭଲ ୟୁଜ୍ କରିଛନ୍ତି ତ ହଉ ତାହାଲେ ଠିକ୍ ଅଛି ଆଉ ଆମର ସେଇ ଆମର ସେଇ ଇଭିନିଂ ବି ଦରକାର ଇଭିନିଂକୁ ଛଅଟା ସାତଟା ବେଳକୁ ଦରକାର ତ ଆପଣ ଘରକୁ ଆସିକି ଟିକିଏ ଫଟୋ ଉଠେଇ ଦେଇକି ଯାଇ ପାରିବେ ଆଜ୍ଞା ଫ୍ୟାମିଲି ଫ୍ୟାମିଲି ଫ୍ୟାମିଲି ଆଜ୍ଞା

ନା ନା ଆମର ଟିକିଏ

ନା ଆମର ସେମିତି ଆଉ ଯେମିତି ମାନେ ଫୁଲ୍ ଉଠିବ ତ ତା'ର କ୍ଲାରିଟି ଟିକିଏ ଭଲ ଦରକାର ତ ଯେତେ ହବ ଆଉ ଯେତେ ନେବେ ହଁ ଏଚ୍ ଡ଼ି ଏଚ୍ ଡ଼ି ଏଚ୍ ଡ଼ି ଦରକାର

ଆଜ୍ଞା ଠିକ୍ ଅଛି ଆଜ୍ଞା ଆଜ୍ଞା